ହ୍ୟାଲୋ ସାର୍ ଆପଣ କେଉଁଠି ଅଛନ୍ତି ମୁଁ ଆପଣଙ୍କୁ ଦେଖିପାରୁନାହିଁ ମୁଁ ବିଜୁ ଡ୍ରେସ୍ ଦୋକାନ ସାମ୍ନାରେ ଅଛି ଦହ୍ୟା ରୋଡ଼୍ର ଦହ୍ୟା ମେନ୍ ରୋଡ଼୍ର ଆମର ଏସ୍ ବି ଆଇ ବ୍ୟାଙ୍କ୍ ସାମ୍ନାରେ ଆପଣ ଏଇଠିକୁ ଆସନ୍ତୁ